ଆମର ଗ୍ରାମାଞ୍ଚଳରେ ଆଉ କ'ଣ ମେନ୍ ହେଉଛି ଚାଷ ଚାଷ ଉପରେ ଯେଉଁମାନେ କାମ କରୁଛନ୍ତି ସେମାନେ ବହୁତ ଆଗକୁ ଗଲେଣି ସେଇ ବ୍ୟବସାୟକୁ ଆଜି ଆଖିଦୃଶୀଆ ପଇସା ପତ୍ର ବି ମିଳିଲାଣି ସେମାନେ କ'ଣ କରୁଛନ୍ତି ନା ପାଣି ଅନବରତ ପାଣି ପାଇଁ ବୋଲି ବୋର୍ କରୁଛନ୍ତି ଆଉ ବାଉଣ୍ଡରି ପାଇଁ ବଲିକି ତା'ର ବାଡ଼ କରୁଛନ୍ତି ପନିପରିବା ଦେଖନ୍ତୁ ଆମର ଟମାଟୋ ଲଗାଉଛନ୍ତି ବାଇଗଣ ଲଗାଉଛନ୍ତି ଆଉ ଭେଣ୍ଡି ଲଗାଉଛନ୍ତି ଆଉ ଖାସ୍ କରି ଆମ ଅଞ୍ଚଳରେ ତରଭୁଜ ବାହାରୁଛି ଖରାଦିନେ ଏ ହେଉଛି ଆମ ଅଞ୍ଚଳର ପ୍ରମୁଖ ଗୋଟେ ଆଲୋଚନା କରିକି ଆମେ ଯେଉଁଟା ଭାବୁଛି ଯେଉଁ ଜିନିଷ ସଫଳ କରୁଛି ବୋଲି ଭାବୁଛୁ ଏଇ ଜିନିଷଗୁଡ଼ାକ ହିଁ ଏମାନଙ୍କୁ ଲୋକମାନଙ୍କୁ ସଫଳ କରୁଛି ଆଉ ସେହି ଲୋକମାନେ ଦେଖନ୍ତୁ ଆଜି ଏଠି ତିଆରି ହେଉଛି ଯେଉଁ ଜିନିଷ ସେ ଯାଇ କଲିକତା ମାଡ୍ରାସ୍ ବମ୍ବେ ଦିଲ୍ଲୀ ବାଙ୍ଗଲୋର ଭଳି ସି ସିଟିମାନଙ୍କୁ ମଧ୍ୟ ମିଳିପାରୁଛି ସେ ଜିନିଷ